ହଁ ଭାଇ ମୁଁ ତ ଗଲିନି ଆଉ ମୋର ଯେଉଁ ପଇସା ମୁଁ ଆପଣଙ୍କୁ ଦେଇ ଦେଇଥିଲି ଆଡ଼ଭାନ୍ସ ପଇସା ଦେଇଥିଲି ଆପଣ ସେ ପଇସା ମୋତେ ଫେରସ୍ତ କରିଦିଅନ୍ତୁ ଆପଣ କେଉଁଠି ଅଛନ୍ତି କହୁନାହାଁନ୍ତି ମୁଁ କାହାକୁ ପଠେଇନେବି ନହେଲେ ମୁଁ ନିଜେ ଯିବି ଆପଣ ଯଦି ଯାଇପାରିବେନି ତାହେଲେ ଆପଣଙ୍କ ଫୋନ୍ ପେ' ନମ୍ବରଟା ଦିଅନ୍ତୁ ମୋ ଫୋନ୍ ପେ' ନମ୍ବର ରଖନ୍ତୁ ଆପଣ ମୋ ଫୋନ୍ ପେ'କୁ ନହେଲେ ପଇସା ପଠେଇନେବେ ନହେଲେ ଆପଣଙ୍କ ନମ୍ବର ବି ଦିଅନ୍ତୁ ମୁଁ ହାଏ ପଠେଇ ଦେଉଛି ଆପଣ ସେଥିରେ ପଇସା ଫେରସ୍ତ କରେଇପାରିବେ ମୋ ଫୋନ୍ ପେ' ର ଆଗ ନମ୍ବର ରଖନ୍ତୁ ନାଇନ୍ ଏଇଟ୍ ସିକ୍ସ ୱାନ୍ ଥ୍ରୀ ଫୋର ଫାଇଫ ଥ୍ରୀ ଜିରୋ ସିକ୍ସ ହଁ ଏଇଟା ମୋ ଫୋନ୍ ପେ' ନମ୍ବର ମୋ ନାଁ ଆସୁଥିବ ରଶ୍ମି ଦାସ ଆସୁଥିବ ମୋ ନାଁ ତ ମୋ ନାଁରେ ଆପଣ ଫୋନ୍ ପେ' ପଠେଇ ଦିଅନ୍ତୁ ଆମେ ତ ଗଲୁନି ନା ବାତିଲ ହେଇଗଲା ତ ପଇସାଟା ଆପଣ ମୋର ଦେଇଦେବେ ନହେଲେ ଆଉ କେଉଁ ଗାଡ଼ିକି କହିକି ଯିବୁ ଆପଣ ମୋ ଫୋନ୍ ପେ' ପଠେଇ ନହେଲେ ଆପଣ କେଉଁଠି କହୁନାହାନ୍ତି ମୁଁ ନହେଲେ କାହାକୁ ପଠେଇକି ଯିବି ଭାରି ମୁଁ ପଳେଇବି ଆପଣଙ୍କ ସାଙ୍ଗରେ ତ ଯାଇକି ମୋ ପିଲା ନହେଲେ କାହାକୁ ପଠେଇ ଦେବି କିଏ ଯାଇକି ନହେଲେ ନେଇ ଆସିବେ ହେଉ ଠିକ ଅଛି ଆପଣ ଆପଣଙ୍କ କେଉଁଠି ଅଛନ୍ତି ଆଡ୍ରେସ୍ ଦେଇଦିଅନ୍ତୁ ମୁଁ କାହାକୁ ପଠେଇକି ମୋ ପଇସା ମୁଁ ଫେରସ୍ତ ନେଇଯିବି ଆଉ କେଉଁଠି ଆପଣ ଥିବେ କହିଲେ ଜୟଶ୍ରୀ ଛକରେ ଜୟଶ୍ରୀ ଛକରେ କେଉଁଠି ମୁଁ ଆପଣଙ୍କୁ ପାଇବି ହେଉ ହେଉ ଠିକ ଅଛି ମୁଁ କାହାକୁ ପଠେଇକି ମୋ ପଇସାଟା ମୁଁ ନେଇଯିବି